ଲକ୍ଷ୍ମୀ ମ୍ୟାଡମ କି ଏମିତିକି ଆମରଆସିବେ କିି ଆମର ଘରେ ୱାରିଙ୍ଗ କରିବାର ଅଛି ତାର ଫାର ସବୁ ଛିଡ଼ି ଯାଇଛିି ଆଉ ଟିକେ ଆସିବେକି ଆମର ୱାରିଙ୍ଗ କରିବାକୁ ଆମର ବୋର୍ଡ୍ ସବୁ ଖରାପ ଅଛି ଆଉ ତାର କିଛି କିଛି ଛିଡ଼ି ଯାଇଛି ବଲ୍ ଲଗେଇବାର ଅଛି ବୋର୍ଡ୍ ନୂଆ ବୋର୍ଡ୍ ଲଗେଇବାର ଅଛି ନାଇଁ ଆପଣ ନେଇକି ଆସନ୍ତୁ ଆପଣ କିଣିକି ନେଇକି ଆସନ୍ତୁ ଆଉ ଆମେ ଆମ ଘରେ କାମ କରି ଲଗେଇଦେବେ ଆମେ ଯାହା ବିଲ୍ ହେବ ଆଉ

ଆଜ୍ଞା ତ ଅନଲାଇନ୍ରେ କରିଦେବୁ ହଁ କେବେ ଆସିବେ ହୁଁ କେବେ ଆସିବେ ଆମର ହିଟର ଗୋଟେ ବି ଆଣିବେ ହିଟର ତାର ହିଟର ସୁଇଚ ସେତିକି କିନ୍ତୁ ଟିକେ ଜଲ୍ଦି ଆମର କାମ ହୋଇଗଲେ ଭଲ ହୁଅନ୍ତା ଘରେ ବେଶୀ ଟିକେ ପ୍ରୋବ୍ଲେମ ହେଉଛି ତ ଠିକ୍ ଅଛି ଟିକେ ଜଲ୍ଦି କରିବେ

ନାଇଁ ଠିକ୍ ଅଛି